ହଁ ଆମେ ଭାବୁଛୁ କି ସମ୍ବାଦ ଗଣମାଧ୍ୟମ ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଏ

ଏସବୁ ମଧ୍ୟ ଦେଖିପାରନ୍ତି ସେଥିପାଇଁ ଏ ସମ୍ବାଦ ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଏ ଏହି ସମ୍ବାଦ ପତ୍ରରୁ ହିଁ ଗାଁ ଗହଳିର ଲୋକମାନେ ଯେକୌଣସି ବିଷୟରେ ଖବର ପାଇ ପାରନ୍ତି ଗଣମାଧ୍ୟମରେ ଆଲୋଚନା ହେଉନଥିବା ପ୍ରସଙ୍ଗ ହେଉଛି ଯଥା କେଉଁ ସ୍କୁଲରେ ପାନୀୟ ଜଳର ସୁବିଧା ନାହିଁ ଗାଁ ଗହଳି ମାନଙ୍କରେ ଡାକ୍ତରଖାନ ନାହିଁ